ମାଲକାନଗିରି ଜିଲ୍ଲାରେ ଠିକାଦାରୀ କାମ ପାଇବାକୁ ହେଲେ ପ୍ରଥମେ ଜିଲ୍ଲା ପରିଷଦ ପାଖରେ ଟେଣ୍ଟ ପକାଇବାକେ ପଡ଼ୁଛିି ଟେଣ୍ଟ ପକାଇବା ପାଇଁ କିଛି ତାଙ୍କର ଫର୍ମ ରହୁଛି ସେ ଫର୍ମକୁ ଫିଲପ୍ କରିବାକୁ ପଡ଼ୁଛି ତାପରେ ଯାଇକି ସେ ବହୁତ ବହୁତ କମ୍ପାନୀମାନ ସେ ପ୍ରୋଜେକ୍ଟ ପାଇଁ ଫର୍ମ ଫିଲପ୍ କରିଥାଏ ତାପରେ ସେଠି ନିଲାମ ବସିଥାଏ ସେ ନିିଲାମରେ ଯାହାକୁ ମଳିିଥାଏ ସେଇ ହିସାବରେ ସବୁ ସେ ପ୍ରୋଜେକ୍ଟଟା ମଳିିଥାଏ ଏସବୁ ପ୍ରାଇଭେଟ୍ ପ୍ରୋଜେକ୍ଟ ହେଇଥାଏ ଆଉ ସରକାରୀ ପ୍ରୋଜେକ୍ଟରେ ଯେମିତିକି ଯାହାର ବ୍ୟାକ୍ଗ୍ରାଉଣ୍ଡ ତାର ପର୍ସନାଲ୍ ଡିଟେଲସ୍ କାରିୟର ତାଙ୍କର କାମ ଭଲ ଥାଏ ସରକାରୀ କାମରେ ଏସବୁ ଦେଖିକି ତାଙ୍କୁ କାମ ଦିଆଯାଏ ଯାହାର ଲାଇସେନ୍ସ ଠିକ ସେ କାମ ଉପରେ ଭ ଲାଇସେନ୍ସ ଥାଏ ସେସବୁ ଜିନିଷ ଥିଲେ ତାଙ୍କୁ ସେସବୁ ଦେଖିକି ସରକାରୀ କାମ ତାଙ୍କୁ ସେ ପ୍ରୋଜେକ୍ଟଟା ଦେଇଥାଏ